ହଁ ମୋର ଦିନ ତମାମ୍ ପାଣି ଦରକାର ପଡ଼େ କ'ଣ ପାଇଁ ପାଣି ସବୁ ମୋର ଯେମିତି କି ମୁଁ ଗୋଟେ ସ୍ତ୍ରୀ ଲୋକ ଯେହେତୁ ମୋର ସବୁ ପାଣି ଶୌଚ ହେବା ପାଇଁ କି ପାଣି ଦରକାର କିନ୍ତୁ ମୁଁ ବେଶି ପାଣି ଖର୍ଚ୍ଚ କରେ ନାହିଁ ଦେଖିକି ଖର୍ଚ୍ଚ କରେ ପିଲାମାନେ ବି ଗାଧାପାଧା କରିବେ ସେମାନଙ୍କୁ ପାଣି ରଖେ ରୋଷେଇ କରିବା ରୋଷେଇରେ ତ ପାଣି ବହୁତ ଆବଶ୍ୟକ ଜାଣିଥିବେ ପରିବା ଧୁଆଧୁଇ ଚାଉଳ ଧୋଇବା ରୋଷେଇ କରିବା ତା'ପରେ ପିଇବା ପାଇଁ ପାଣି ସକାଳୁ ତ ସନ୍ଧ୍ୟା ପର୍ଯ୍ୟନ୍ତ ପାଣିଟା ପିଇବା ସେଥିପାଇଁ ବି ପାଣି ଦରକାର ଆଉ ଲୁଗାପଟା ସଫା କରିବା ଘରଦ୍ଵାର ସଫା କରିବା ଗଛରେ ପାଣି ଦେବା ଏମିତି ସବୁଦିନ ପାଣି ଦରକାର କିନ୍ତୁ ଆମେ ପାଣିଟାକୁ ଦେଖିକି ଖର୍ଚ୍ଚ କରୁ ଯେତିକି ଦରକାର ସେତିକି